ଆମ ଅଞ୍ଚଳରେ ପାରମ୍ପରିକ ଖେଳ ମଧ୍ୟରେ ମୁଖ୍ୟ ଖେଳ ହେଲା କ୍ରିକେଟ ଖେଳ ଏହାକୁ ଗ୍ରାମର ଯୁବକ ମାନେ ଖେଳିଥାନ୍ତି ଏହା ପାଇଁ ଆମ୍ଭ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦଳକୁ ଡାକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ ଏହା ଦ୍ଵାରା ଗାଁ ଗାଁ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥାଏ ଆଉ ଗୋଟିଏ ମୁଖ୍ୟ ଖେଳ ହେଲା ତାସ ଏହାକୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ଗ୍ରାମର କୋଠ ଘରେ ଖେଳିଥାନ୍ତି ଖେଳ ଖେଳ ବି ଖେଳ ଲୁଡୁ ଖେଳ ଲୁଡୁ ଖେଳ ବି ଖେଳା ଯାଏ ଏହାକୁ ଗ୍ରାମର ସାହି ପଡ଼ିଶା ମହିଳାମାନଙ୍କ ମଧ୍ୟରେ ଖେଳା ଯାଏ ଏହା ଦ୍ଵାରା ମହିଳା ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥାଏ ଓ ଭଲ ସୁସମ୍ପର୍କ ସ୍ଥାପନ ହୋଇଥାଏ ଭଳିବଲ ମଧ୍ୟ ଆମ୍ଭ ମାନଙ୍କ ଅଞ୍ଚଳର ଏକ ମୁଖ୍ୟ ଖେଳ ଅଟେ ଏହାକୁ ସନ୍ଧ୍ୟା ସମୟରେ ଯୁବକମାନେ ଖେଳିଥାନ୍ତି ଏହା ଏକ ବଡ଼ ଜାଲକୁ ମଝିରେ ଟାଣି ଦୁଇ ଦଳଙ୍କ ମଧ୍ୟରେ ଭାଗ କରାଯାଏ ଏହି ଖେଳର ତ ଦଳ ଖେଳା ଖେଳର ଗୋଟିଏ ଦଳର ସଭ୍ୟସଂଖ୍ୟା ହେଲା ସାତ